ମୁଁ ଯୋଉ ଶାଢ଼ୀ ଦୁଇଟା ଆଣିଥିଲି ମୋତେ ବହୁତ ଭଲ ଲାଗିଲା ତା'ଛପା କଲର୍ ଦେଖିକି ଆଣିଲି ହେଲେ ଚାରି ପାଞ୍ଚଦିନ ପିନ୍ଧିନି ସବୁ କଲର୍ ଛାଡ଼ିଗଲା ପାଣିରେ ବୁଡ଼ାଇଲେ ଖାଲି ତ ବାଲଟି ବାଲଟି କଲର୍ ଆଉ ମୋତେ ସବୁ କୁତୁରା ମାଲ୍ ରଖିଥିଲେ ମୋତେ ଦେଇଦେଲେ ଆଉ ଶିଫନ୍ ଟା ବି ସେମିତି ହେଲା କୋଚା ହେଇଗଲା ପିନ୍ଧି ପିନ୍ଧିକା କୋଚା ହୋଇଗଲା ଧଡ଼ି ମୋଡ଼ି ହୋଇଗଲା ଆଉ ତାକୁ ଭଲ ଲାଗିଲାନି ଦୁଇଟା ଯାକ ଶାଢ଼ୀ ମୋର ଖରାପ ପଡ଼ିଲା ମୋ ପଇସା ବି ବେକାର ଗଲା ଭଲ ଲାଗିଲା ସେଥିପାଇଁ ଆଣିଥିଲି ଦୁଇଟାଯାକ ଶାଢ଼ୀ ଦେଖିକି ହେଲେ ମୋର କିଛି ଲାଭ ମିଳିଲାନି